ହ୍ୟାଲୋ କିଏ କହୁଛନ୍ତି ହଁ ହଁ ହଁ କୁହ କ'ଣ କହୁଛ ହଁ ଚାଲୁନ କେଉଁ ଦିନ ଯିବା ହେଉ ତୁମେ ସନ୍ଧ୍ୟା ବେଳେ ବାହାରିଲେ ବାହାରିବ ଯେତେବେଳେ ମୋତେ ଫୋନ୍ ଟିକିଏ କରିଦେବ ତା'ପରେ ସାଙ୍ଗ ହୋଇକି ଯିବା ଆଉ ହଁ ହେଉ ହଁ ହଁ ଯିବା ବାଲିଯାତ୍ରା ଯିବା ମାନେ କିଣିବା ନାଇଁ କେମିତି ଖାଲି ଆସିବା କି ବାଲିଯାତ୍ରାରେ ତ ଭଲ ହସ୍ତଶିଳ୍ପ ସବୁ ଜିନିଷ ଆସେ ହାତ ତିଆରି ଜିନିଷ ବାଉଁଶ ବେତ ଏଇ ସବୁ ଜିନିଷ ସବୁ ଆସେ ସେଗୁଡ଼ା କିଣିବା ଦେଖିବା ଗଲାଠୁ ମୁଁ ସେ ବେତର ଜିନିଷ ସବୁ ଆଣିବି ବୋଲି ଭାବୁଛି ଗଲାଠୁ ସେଠି ଦେଖିବା ଆମେ କ'ଣ ସବୁ ପଡ଼ିଛି କାନଫୁଲ ଆମ ଝିଆରୀ ମାନଙ୍କ ପାଇଁ ଆଉ ବେତର କ'ଣ ଜିନିଷ ଥିବ ଆଣିବା ଆଉ ହାତର ହାତ ତିଆରି ଯେଉଁ ଶାଢ଼ୀ ସବୁ ପଡୁଛି ସୁତାର ହ୍ୟାଣ୍ଡଲୁମ୍ର ଯେଉଁ ଶାଢ଼ୀ ସବୁ ପଡ଼ୁଛି ସେଇ ଶାଢ଼ୀ ଭଲ ଭଲ ରେଟ୍ରେ ସେ'ଠି ମିଳେ ସେଗୁଡ଼ା ସବୁ ଆଣିବା ଆଉ ହୁଁ ହୁଁ ଆଉ ଯାଉଛନ୍ତି ଯେତେବେଳେ ଯିବା ଯେତେବେଳେ ଆଉ ସବୁ ସମସ୍ତଙ୍କ ଲାଗି ଜିନିଷ ଆଣିବା ନା ଘର ଜିନିଷ ଆଣିବା ଆଉ ସମସ୍ତଙ୍କ ଲାଗି କିଛି କିଛି ଜିନିଷ ଆଣିକି ଆସିବା ଆଉ ଯେତେବେଳେ ବାହାରିବ ମୋତେ ଟିକେ ଫୋନ୍ କରିକି କହିଦେବ ଆମେ ସାଙ୍ଗ ହୋଇକି ଯିବା

ହୁଁ ସେ'ଟା ବହୁତ ସେଇ ଗୁଡ଼ାକ ବହୁତ ବାଟେ ବୁଲ ଟିକେ ସନ୍ଧ୍ୟା ସନ୍ଧ୍ୟା ସନ୍ଧ୍ୟା ହୋଇନଥିବା ପୂର୍ବରୁ ପଳାଇଲେ ଆମକୁ ବହୁତ ସମୟ ମିଳିବ ସେଠି ବୁଲାବୁଲି ଟିକେ କରିବାକୁ ଜାଣ ବୁଲିଲେ ମାନେ ସମୟ ସେ'ଠି ଦରକାର ନା ବୁଲି କି ବାକି ସବୁ ଜିନିଷ କିଣିଲାବେଳକୁ ସେଥିପାଇଁ ଟିକେ ସମୟ ବାହାର କରିକି ବେଶି ସମୟ ଯେମିତି ସେ'ଠି ରହିବା ସେଇ ଅନୁସାରେ ଆଣିବା ସବୁ ଜିନିଷ କିଣିକି ମୁଁ ତ ସେ ବେତ ଜିନିଷ ବେଶି ଆଣିବି ଆଉ ସେ ହାତ ତିଆରି ଯେଉଁ ଶାଢ଼ୀ ସବୁ ଆସିଛି ସେ ଶାଢ଼ି ସବୁ ଆଣିବି ଆଉ ଝିଆରି ହେରିକାଙ୍କ ଲାଗି ଆମ ପୁଅ ପାଇଁ ସବୁ ଆଣିବି

ହୁଁ ଆଚାର ପାମ୍ପଡ଼ ଯେମିତି ପାମ୍ପଡ଼ ଆଚାର ଏ'ଟା ସବୁ ଆଣୁଛନ୍ତି ହାତ ତିଆରି ଜିନିଷ ବିକ୍ରି କରିବାକୁ ସେଡ଼ାକ ପଡ଼ିଛି ସେଡ଼ାକ ଭଲ କମ୍ ରେଟ୍ରେ ଭଲ ଜିନିଷବି ସେ'ଠି ମିଳେ ମୁଁ ଆଗରୁ ବି ଥରେ ଯାଇଥିଲି ଜିନିଷ ସବୁ ଆଣିଛି ଆଉ ମୁଁ ଜାଣିଛି ସେ'ଠି ଭଲ ଜିନିଷ ପଡ଼େ ଯିବା ଆଣିବା ଆଉ ହେଉ